ନବଜାତ ଶିଶୁଙ୍କ ପାଇଁ ଏହା ଏକ ଭିନ୍ନ ଅଟିଛି ଯେମିତି ଆମେ ଛୋଟ ଛୁଆଙ୍କୁ ମନ୍ଦିର କିମ୍ବା ଦେବାଳୟ ସ୍ଥାନ ହେଲା ଆଉ ଜନଗହଳି ସ୍ଥାନ ଯେଉଁ ଜାଗାରେ କୁପ୍ରଭାବ ହୁଏ ସେ ସ୍ଥାନ ଖରା ହେଉ ଆଉ ସାନ ଛୁଆଙ୍କୁ ଆମେ ଚୁଟି କୁଣ୍ଡାଉନି ସାନ ଛୁଆଙ୍କୁ ଆମେ ଖରା ଦାଉରୁ ରକ୍ଷା କରିଥାଉ ଏବଂ କଳା ଟିକା ବି ଲଗେଇଥାଉ ଏବଂ ବିଭିନ୍ନ ପ୍ରକାରର ତାଙ୍କୁ ଦୁଃଖ ଝଞ୍ଜା ଝଡ଼ରୁ ସବୁ ବଞ୍ଚେଇକି ରଖିଥାଉ ଏବଂ ତାହାକୁ ଆମେ ଗହଳି ସ୍ଥାନରୁ ଦୁରେଇ ରଖିଥାଉ ଯେମିତି ଆମ ଘରେ ରୋଷେଇ କାର୍ଯ୍ୟ କରାଯାଏ ରୋଷେଇ ଗୃହକୁ ବିନା ମଧ୍ୟ ପ୍ରବେଶ କରିନଥାଉ କାରଣ ଛୋଟ ଛୁଆ ସିଏ କେଉଁଠି କେମିତି ପଳେଇବ ତା'ଉପରେ କ'ଣ କିଛି ପଡ଼ିଯିବ ସେହି ଧ୍ୟାନ ଦେଇଥାଉ ଏବଂ ଆମେ ସବୁବେଳେ ତାକୁ ସୁରକ୍ଷା ସହଯୋଗ ସେଥିରେ ରଖିଥାଉ ସାନ ଛୁଆଙ୍କୁ ଆମେ ସୂକ୍ଷ୍ମ ଖାଦ୍ୟ ଦେଇଥାଉ